ପ୍ରାୟ ନକ୍ଷେତ୍ର ବ୍ରହ୍ମାଣ୍ଡ ସହିତ ଆମେ ପୁରା ଜଡ଼ିତ ଯଦି ସୂର୍ଯ୍ୟ ଚନ୍ଦ୍ର ଏ ସବୁ ନଥାନ୍ତା ତାହେନେ ମଣିଷ ବି ଜୀବନ ଜୀବ ଜୀବ ଜଗତ ବଞ୍ଚିବା ବହୁତ କଷ୍ଟକର ହୁଅନ୍ତା ତେଣୁ ଏଇ ସବୁ ଜିନିଷକୁ ମଣିଷ ଯେତେ ଆକୃଷ୍ଠ ବହୁତ ଆମେ ତାଙ୍କ ସହିତ ଆଲୋକିତ ଦିନରେ ଆଲୋକିତ ହୋଇପାରୁଛନ୍ତି ତାଙ୍କ ସହିତ ଅନ୍ଧକାର ରାତିରେ ବି ହୋଇପାରୁଛନ୍ତି ଆଉ ଉପରେ ନକ୍ଷେତ୍ର ତାରା ମାନଙ୍କର ତାଙ୍କର ଚାଲି ଚଳନ ଗତିବିଧି ଆମେ ସବୁ ଇଏ କରୁଛନ୍ତି ନଜର ରଖୁଛନ୍ତି ଆଉ ଏହିପରି ଭାବରେ ପରିବର୍ତ୍ତନର ଆମ ଯେଉଁ ଋତୁ ପରିବର୍ତ୍ତନର ନକ୍ଷେତ୍ରର ମୁଖ୍ୟ ଭୂମିକା ରହୁଛି